ଆଚ୍ଛା ଆପଣଙ୍କ ଦୋକାନରେ କ'ଣ କ'ଣ ମୋବାଇଲ୍ ସେଟ୍ ଅଛି ଯେ ଯୋଉ ନୂଆ ଭେରାଇଟିର ମୋବାଇଲ୍ ଗୋଟେ ନୂଆ ମୋବାଇଲ୍ କିଣି ଥାଆନ୍ତି ନା ମ ଆଉ ଫୋର୍ ଜି ତ ଚାଲୁନି ଫାଇଭ୍ ଜି ସେଟ୍ କ'ଣ କିଣିବି ଆଚ୍ଛା ଯୋଉ କମ୍ପାନୀର ଆମର ଭଲ ତା'ର ଫୋଟୋ ଆସୁଥିବ ଆଉ ଯୋଉଟାର କ୍ୟାମେରା ଭଲ ଥିବ ଯୋଉ ବେଟ୍ରିଟା ଭଲ ଚାର୍ଜ ରଖୁଥିବ ବାସ୍ ସେଇ ମୋବାଇଲ୍ ଟା ନେବି ମୁଁ ହଁ କ୍ୟାମେରା ବାଲା ଫୋନ୍ ଦରକାର୍ ମୋର ପରା ବଡ଼ ଫୋନ୍ ଦରକାର୍ ସାର୍ ଇଏ ହେବ ତ ଚାର୍ଜ ରଖିବ ତ ମୋର ଗୋଟେ ସାଙ୍ଗ କିଣିଥିଲା କହୁଥିଲା ତା'ର ଚାର୍ଜ ଭଲ ରଖିଲାନି ବୋଲି ନାଇଁ ଓପୋର ପରା କହୁଛନ୍ତି ଯାଇକିରି ଫୋଟୋଟା ଭଲ ଆସୁନି ଭିବୋର ଫୋଟୋ ଭଲ ଆସୁଛି କିନ୍ତୁ ତା'ର ବେଟ୍ରିଟା ଭଲ ପଡ଼ିଲାନି ବୋଲି ମୋ ସାଙ୍ଗ କହୁଥିଲା ଆଉ ଏଇଟା ଓପୋର ତ ଇଏ ଆସୁନି ଫୋଟୋ ଭଲ ଆସୁନି ହଁ ଏଇଟା ଠିକ୍ ଅଛି ଯେ କିନ୍ତୁ କ'ଣ କରିବା କହୁ ନାହାନ୍ତି ଏଇ ଯୋଉ ମୋବାଇଲ୍ ଟା କମ୍ ଦାମ୍ରେ ନେଇଥାନ୍ତି ପଇସାପତ୍ର ମୋର ଏଇନା ନାହିଁ ତ ଆପଣ ବେଶୀ ଦାମ୍ କଥା କହି ଦେଉଛନ୍ତି ଆପଣ ଯାହା ନଅ ଦଶ ହଜାର ଭିତରେ କହୁନାହାନ୍ତି ଗୋଟେ କାମ କରନ୍ତୁ ମୋର ତ ସେତିକି ଟଙ୍କାରେ ଦରକାର ସାମ୍ସଙ୍ଗର ତ ପୁରା କମ୍ ଟଙ୍କାରେ ପଳେଇ ଆସୁଥିବ ମୁଁ ଜାଣିଛି ସାମ୍ସାଙ୍ଗର ଏଇ ଯୋଉ ଆମର ବେଟ୍ରିଟା ଭଲ ପଡ଼େ ଆଉ ତା'ର ଚାର୍ଜର୍ ଭଲ ଚାର୍ଜ ଭଲ ରଖେ ଫୋଟୋ ମଧ୍ୟ ଭଲ ଆସେ ମୋତେ ଗୋଟେ କାମ କରନ୍ତି ଆମର ଚାର୍ଜ ଇଏଟା କରିଦିଅନ୍ତୁ କୋଉଟା କହିଲେ ଆମର ସାମ୍ସଙ୍ଗଟା ଦେଇଦିଅନ୍ତୁ ମୋତେ ସେ ଗୋଟାକ ହେଲେ ମୋ ପାଇଁ ହେଇଯିବ ନାଇଁ ନାଇଁ ଏତେ ଦାମ୍ ମୁଁ ଦେଇପାରିବିନି ମୋତେ ସେଇ ସାମ୍ସଙ୍ଗର ସେଇ ପୁରୁଣା ସେଟ୍ ଗୋଟେ ଦେଇ ଦିଅନ୍ତୁ ମୁଁ ନେଇକି ଯାଏ କ'ଣ ଦରକାର ଡକ୍ୟୁମେଣ୍ଟ୍ କହିଲେ ମୁଁ ସେଇ ସାମ୍ସଙ୍ଗଟା ନେଇଯିବି ମୁଁ ଫାଇନାନ୍ସରେ ନେବିନି ପୂରା ପଇସା ଦେଇକି ନେବି ସେଇ ଆଠ ନଅ ହଜାର ଭିତରେ ରଖିଥାଆନ୍ତୁ ଆଉ ଠିକ୍ ଅଛି ମୁଁ ଗଲେ ଆପଣଙ୍କ ସହିତ କଥା ହେବି ଦୋକାନରେ ଆଉ ଠିକ୍ ଅଛି